ଆମ ଅଞ୍ଚଳର ସରପଞ୍ଚର ନାଁ ହେଲା ମଞ୍ଜୁ ଖିଲ ମୋର ଗୋଟେ ଘର ଆସିଥିଲା ଘରକୁ ଯିବା ପାଇଁ ଏ ମାନେ ଘର କରିବା ପାଇଁ ତାର ସାଇନ୍ ଦରକାର ଥିଲା ମୁଁ ତାଙ୍କର ଘରକୁ ଯାଇଥିଲି ସାଇନ୍ ଆଣିବା ପାଇଁ ସେ ଭଲ ଲୋକ ମୋତେ ସାଇନ୍ ଦେଇଥିଲେ ସାଇନ୍ ଦେଇଦେଲେ ମୁଁ ଶୀଘ୍ର ଘରଟା ବନେଇ ପାରିଲି କାହିଁକିନା ସେ ସାଇନ୍ ଦେଲେ ସାଇନ୍ ଦେବା ପରେ ମୁଁ ଜଲ୍ଦି ଜଲ୍ଦି ଘରଟା ବନେଇ ପାରିଲି ଘରଟା ବନେଇ ହେଇଗଲା ସେ ଗୋଟେ ଭଲ ଲୋକ ସେଥିପାଇଁ ଆମର ଘରଟା ଜଲ୍ଦି ହେଇଗଲା